ରେଡ଼ିଓ ତ ସାଧାରଣରେ ଟିଭି ଆସିବା ଦିନୁ ଲୋକଙ୍କ ଭିତରେ ଅଶୀଳତାର ଆଦର ନାହିଁ କିନ୍ତୁ ଏବେ ବି କିଛି ପୁରୁଣା କାଳିଆ ଲୋକ ସେ ଯୁଗ ସେ ସମୟର ଅଛନ୍ତି ଯେଉଁମାନେ ଟିଭି ଅପେକ୍ଷା ରେଡ଼ିଓକୁ ବେଶି ପସନ୍ଦ କରନ୍ତି ତା'ର କାରଣ ହେଉଛି ରେଡ଼ିଓରେ ସବୁ ପୁରୁଣା ପୁରୁଣା ଫିଲ୍ମ ବହୁ ଷାଠିଏ ଦଶକ ଚାଳିଶ ଦଶକ ପଚାଶ ଦଶକର ପୁରୁଣା ପୁରୁଣା ହିନ୍ଦୀ ଫିଲ୍ମରୁ ଯେଉଁ ଗାନା ତା ମଜା ଆଜିକାଲି କୌଣସି ଫିଲ୍ମରେ ନାଇଁ ଆପଣଙ୍କର ବେଜୁବାର ଗୋଟେ ପିକ୍ଚର୍ ଥିଲା ହେଲା ହେ ଦୁନିଆକା ରଖବାଲା ଲୁଟ୍ ଗେୟା ମେରା ପ୍ୟାର କେ ନଗରୀ ସେଇଟା ହେଉଛି ମହମ୍ମଦ ରଫିଙ୍କ ଜୀବନର ପ୍ରଥମ ହିଟ୍ ଗାନା ଏବଂ ସେହି ଗାନାଟା ଶୁଣିବା ପାଇଁ ଏତେ ମଜା ଲାଗେ ଏବେ ବି ଗଲା ତା'ପରେ ଓଡ଼ିଆ ଫିଲ୍ମ ହିସାବରେ ଆପଣଙ୍କର ଅଦିନ ମେଘର ସେ ମୟୁରୀ ଗୋ ତୁମେ ଆକାଶ ମୁଁ ଦିନେ ମହ୍ଲାରେ ମୁଁ ମେଘ ସାଜିଲି ସେ ଗୀତର ଟିଉନିଂ ଓଡ଼ିଶାର କୌଣସି ଇଏ ଗାଇପାରେ ତାକୁ ଅକ୍ଷୟ ମହାନ୍ତି ତାଙ୍କ ନବମ ଶ୍ରେଣୀରେ ପଢ଼ିଲା ବେଳେ ଗାଇଥିଲେ ତେଣୁ ସେଇଗୁଡ଼ା ଯେତେବେଳେ ଆମେ ଶୁଣି ଆସିଛୁ ଆମେ ଆଉ ଓଡ଼ି ରେଡ଼ିଓକୁ ଭୁଲି ପାରୁନୁ ଗଲା ତା'ପରେ ରେଡ଼ିଓ ଗୋଟେ ଜିନିଷ ହେଲା ଏଥେରେ ପ ପାୱାର୍ କଟ୍ ପାଇଁ କିଛି ଅସୁବିଧା ନାହିଁ କାରଣ ଏଥିରେ ଆମେ ବେଟେରି ପୁରେଇଲୁ ଚାଲିଲା ଟିଭି ଦେଖୁଛନ୍ତି ହଠାତ୍ ଯଦି ଲାଇନ୍ ଗଲା ଦେ ଉଠି ଆଠି ପଳେଇବେ ଗଲା ତା'ପରେ ଟିଭିରେ କ'ଣ ହେଉଛି କି ସବୁଲୋକଙ୍କୁ ଭଲ ଲାଗିବନି କାରଣ ଟିଭିରେ ଆଜିକାଲି ଏଇସବୁ ବିଭିନ୍ନ ନେକେଡ଼୍ ଜିନିଷ ବି ଆସୁଛି ଯେଉଁଗୁଡ଼ିକ ଆଜିକାଲି ମାନେ ଗୋଟେ ପରିବାର ବସି ଦେଖିପାରିଲା ଭଳିଆ ଜିନିଷ ନୁହେଁ ଗଲା ତା'ପରେ ଯେଉଁ ଲେଡ଼ିଜ୍ମାନେ ଟିଭିରେ ସବୁ ନାଚ ଯାତ୍ରା ତରଫରୁ ନାଚ ଫାଚ କରୁଛନ୍ତି ସ୍ୱାମୀମାନଙ୍କୁ ଇଏ ସେଇଟାକୁ କିଛି ଲୋକ ଟିକେ ଲାଇକିଂ କରୁନାହାଁନ୍ତି କାହିଁକି ନା ଘରର ବୋହୁଟା ଯଦି ବାହାରେ ଯାଇ ଗୋଟେ ନାଚ ଗୀତ କରିବ ସେଇଟାକୁ କେତେଦୂର କିଏ ଲାଇକିଂ କରୁଛି କହି ହେବନି କିନ୍ତୁ କିଛି ଲୋକ ସେ ଇଏକୁ ଚାହୁଁଛ ଏଇ ସଭ୍ୟତାଟାକୁ ସେମାନେ ପାଶ୍ଚାତ୍ୟ ସଭ୍ୟତା ବୋଲି ଧରି ନେଉଛନ୍ତି ଇଏ ହେଲା ଗୋଟାଏ ଜିନିଷ ତା'ପରେ କୃଷି ଯେହେତୁ ଓଡ଼ିଶା ବା ଭାରତ ବର୍ଷ ଗୋଟେ କୃଷି ପ୍ରଧାନ ଦେଶ ତେଣୁ କୃଷି ସମ୍ବାଦ ବିଶେଷକରି ପାଣିପାଗ ଆଉ କେଉଁ ନୂଆ ଧାନ ବାହାରିଲା କେଉଁ ନୂଆ ସାରଟା ଆସିଲା କୃଷି ପାଇଁ ସରକାର କ'ଣ ସ୍କିମ୍ କରୁଛନ୍ତି ଆଗକୁ କ'ଣ କୃଷି ହେବ ସ ଆଉ ଯେଉଁ ଓଲାନିନୋ ଏଲିନୋ ଏ ଯେଉଁ ପାଣିପାଗ ସବୁ ତା ସମ୍ପର୍କରେ ଆଗାମୀ ଯେଉଁ ଇଏ ଆସୁଛି ଆପଣଙ୍କ ଝଡ଼ ବତାସ ସେ ଏବେ ତ ଝଡ଼ ବତାସ ଏବେ କମନ୍ ହେଇଗଲାଣି ଆଗେ ଥିଲା ଅକ୍ଟୋବର ମାସ କହିଲେ ଓଡ଼ିଶାର ବାତ୍ୟାମାସ ବୁଝାଉଥିଲା ଏବେ ତ ଖରାଦିନେ ବି ବାତ୍ୟା ହେଲାଣି ତେଣୁ ଚାଷୀ ସବୁବେଳେ ଅପେକ୍ଷା କରିଛି ତା'ର ପାଣି ପାଗଟା ଶୁଣିବା ପାଇଁ ତେଣୁ କୃଷି ଦର୍ଶନଟା ବହୁତ ଭଲ ଲାଗେ ସେଇଠି ଗଲା ତା'ପରେ ଅନ୍ୟାନ୍ୟ ସମ୍ବାଦ ରାଜନୀତି ଉପରେ ଆଉ ଇଏ ଉପରେ ବଡ଼ କଥା ହେଲା ରେଡ଼ିଓଟା ଆପଣ ପୋର୍ଟେବୁଲ୍ ସାଙ୍ଗରେ ନେଇକି ଯେଉଁଠି ଯାଇ ପାରିବେ ଏଇଟା ହେଉଛି ରେଡ଼ିଓର ପ୍ରଥମ ଗୋଟେ ମେରିଟ୍ ଯେ ଆପଣ ବିଲକୁ ଗଲେ ସାଙ୍ଗରେ ନେଇ ଯାଇପାରିବେ ଜଙ୍ଗଲକୁ ନେଇ ଯାଇପାରିବେ ଆଉ କେଉଁ ପଡ଼ିଆକୁ ଗଲେ ନେଇପାରିବେ କିନ୍ତୁ ଟିଭିଟା ସେଇଆ ନୁହେଁ ଟିଭିଟା ଆପଣଙ୍କୁ କମେଇ ହେଇକି ଘରେ ବସିକି ଦେଖିବାକୁ ପଡ଼ିବ କିନ୍ତୁ ରେଡ଼ିଓଟା ଆପଣ ସ ଯେଉଁଠି ନାଇଁ ସେଇଠି କ୍ୟାରି କରି ନେଇ ପାରିବେ